ହଁ ଟେକ୍ନୋଲୋଜି ମଧ୍ୟ କ୍ଷୁଦ୍ର ବ୍ୟବସାୟର ଅଭିବୃଦ୍ଧିରେ ସାହାଯ୍ୟ କରିଛି ଆମେ ଜାଣୁ ଯେ ଟେକ୍ନୋଲୋଜି କହିଲେ ବିଜ୍ଞାନକୁ ବୁଝାଉଛି ଏହି ବିଜ୍ଞାନ ମାଧ୍ୟମରେ ଆମେ ଅନେକ କିଛି ସାହାଯ୍ୟ ପାଇଛୁ ସେଥିମଧ୍ୟରୁ କମ୍ପ୍ୟୁଟର୍ ଫୋନ୍ ଟିଭି ଏଥିମଧ୍ୟରୁ ମୁଁ କମ୍ପ୍ୟୁଟର୍ ବ୍ୟବସାୟକୁ ଆପଣେଇଛି କାରଣ ଏହି କମ୍ପ୍ୟୁଟର୍ ମାଧ୍ୟମରେ ପିଲାମାନେ ମଧ୍ୟ ବିଭିନ୍ନ ପ୍ରକାର ଶିକ୍ଷା ପାଇପାରୁଛନ୍ତି ଏହି ଶିକ୍ଷା ମାଧ୍ୟମରେ ଅନେକ ପିଲା ଚାକିରୀ ତଥା ବଡ଼ ବଡ଼ ବ୍ୟବସାୟ ମଧ୍ୟ କରି ପାରୁଛନ୍ତି ଏହି କମ୍ପ୍ୟୁଟର ମାଧ୍ୟମରେ ଲୋକମାନେ ମଧ୍ୟ ଉପକୃତ ହେଇପାରୁଛନ୍ତି ଏହି ବ୍ୟବସାୟ ଦ୍ୱାରା ଅନେକ ଛାତ୍ର ଛାତ୍ରୀ ମାନଙ୍କୁ ଆଗକୁ ଯିବା ପାଇଁ ପ୍ରୋତ୍ସାହନ ଦେଉଛି ଏହି ବ୍ୟବସାୟ ଦ୍ୱାରା ଛାତ୍ରଛାତ୍ରୀମାନେ ସେମାନଙ୍କର ଭବିଷ୍ୟତ ମଧ୍ୟ ଉଜ୍ୱଳ କରୁଛନ୍ତି ଏବଂ ଅନେକ ଲୋକ ସେମାନଙ୍କ ଚାକିରୀ ତଥା ବଡ଼ ବଡ଼ ବ୍ୟବସାୟ ମାନଙ୍କରେ ଏହି କମ୍ପ୍ୟୁଟର୍ ବହୁଳ ମାତ୍ରାରେ ସହାୟକ ହେଇଛି